ଆମ ସମ୍ପ୍ରଦାୟରେ ଖେଳକୁ ବହୁ ପରିମାଣରେ ଗୁରୁତ୍ୱ ଦିଆଯାଏ ଆଉ ଆମ ଗ୍ରାମର ଲୋକମାନଙ୍କର ମତ କହିବାକୁ ଗଲେ ଖେଳ ପାଇଁ ବହୁତ ଗୁରୁତ୍ୱପୁର୍ଣ୍ଣ ହୋଇଥାଏ ଯେମିତିକି ଆମ ଗ୍ରାମର ଲୋକମାନେ ନିଜର ପିଲାମାନଙ୍କୁ ବିଭିନ୍ନ ପ୍ରକାରର ଖେଳରେ କିମ୍ବା ଖେଳ ପ୍ରତିଯୋଗିତାରେ ଭାଗନେବା ପାଇଁ ନିଜେ ହିଁ ଊତ୍ସାହିତ କରିଥାଆନ୍ତି ଆମ ଗ୍ରାମରେ ଲୋକମାନେ ନିଜର ପିଲାମାନଙ୍କର ଭବିଷ୍ୟତ ପାଇଁ ବି ଖେଳକୁ ମାଧ୍ୟମ ବୋଲି ଭାବି କାର୍ଯ୍ୟ କରିଥାନ୍ତି ସେହିଭଳି ହିସାବରେ ନିଜ ପିଲାମାନେ ଯେଉଁମାନେ ଖେଳ ପାଇଁ ସେତିକି ଡେଡିକେଟେଡ୍ ରହନ୍ତି ସେହିମାନଙ୍କୁ ସେହି ଖେଳ କ୍ଷେତ୍ରରେ ସେ ତାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ମଧ୍ୟ ଉତ୍ସାହିତ କରିଥାନ୍ତି